ପଶୁପାଳନ ଏବଂ ସେମାନଙ୍କୁ କିପରି ରକ୍ଷା କରିପାରିବା ସେଥିପାଇଁ ସରକାର ଆମର ବିଭିନ୍ନ ପ୍ରକାର ନିୟମ ଅବଲମ୍ବନ କରିଛନ୍ତି ଯାହାଦ୍ୱାରାକି ଆମର ଯେପରି ଶାଗୁଣା ବାଘ ଇତ୍ୟାଦି ଲୋପ୍ତ ପାଉଛନ୍ତି ସେଥିପାଇଁ ଆମର ବିଭିନ୍ନ ପ୍ରକାର ଅଭୟାରଣ୍ୟ ଏବଂ ତାଙ୍କୁ କିପରି ରକ୍ଷା କରିପାରିବା ତାଙ୍କୁ ଠିକ୍ ସମୟରେ ଖାଇବାକୁ ଦିଆ ହୋଇପାରିବ ସେଥିପାଇଁ ସେମାନଙ୍କୁ ଏକ ଅଭୟାରଣ୍ୟ ଅଭୟାରଣ୍ୟ କରି ଏବଂ ବିଭିନ୍ନ ପ୍ରକାର ଜାଗାରେ ଏଗୁଡ଼ିକୁ ରଖା କରା ରକ୍ଷା ରଖାଯାଇଛି ଯାହାଦ୍ୱାରାକି ଏହା କିପରି ଲୁପ୍ତ ହେବେନି ଏବଂ ସେମାନଙ୍କୁ ଆଇନ ପାଇଁ ଯଦି ଆମର କୌଣସି ଲୋକ ସେମାନଙ୍କୁ ମାରୁଥିବେ ଏବଂ ସେମାନଙ୍କୁ ନେଇ ସେମାନେ ବିଦେଶରେ ତାଙ୍କୁ ବିକୁଥିବେ ଅଧିକ ପଇସା ଆଶାରେ ସେଥିପାଇଁ ତାଙ୍କୁ ଧ୍ୟାନ ଦେବା ଆବଶ୍ୟକ ଏବଂ ସେମାନଙ୍କୁ ଫରେଷ୍ଟଗାର୍ଡ଼ ମାନେ ସେମାନଙ୍କୁ ଜଗି ରହିଛନ୍ତି ଯାହାଫଳରେ କି ସେମାନେ ସୁରକ୍ଷିତ ରହୁଛନ୍ତି